ହ୍ୟାଲୋ କିଏ ସ୍ନେହଲତା ମାଡାମ୍ କହୁଛନ୍ତି ଆପଣଙ୍କର ଗୋଟେ ଫୁଲ ଦୋକାନ ଅଛି ମୁଁ ଶୁଣିଥିଲି କ'ଣ କ'ଣ ଫୁଲ ସେଇଠି ରଖନ୍ତି ସବୁ ଫୁଲର ରେଟ୍ କେତେ ମନ୍ଦାର କେତେ ଆମର ଏ ଗୋଲାପ କେତେ ଚମ୍ପା କେତେ ୟା ରେଟ୍ କେତେ କୁହନ୍ତୁ ସବୁ ଫୁଲର ରେଟ୍ କେତେ କୁହନ୍ତୁ

ମୋର ଏଇ ପ୍ରାୟ ସବୁଥିରୁ ଗୋଲାପରୁ କେଜିଏ ଚମ୍ପାରୁ କେଜିଟିଏ ମଲ୍ଲୀରୁ କେଜିଟିଏ ଗେଣ୍ଡୁରୁ କେଜିଟିଏ ମୋର ଗୋଟେ ବାହାଘର ରିସେପ୍ସନ୍ ଅଛି ତେଣୁ ମୋର କିଛି ଫୁଲ ଦରକାର ଥିଲା ହଁ ମୁଁ ଲିଷ୍ଟ୍ ପଠାଇଲା ପରେ ଆପଣ ହଁ ଆପଣ ଲିଷ୍ଟ୍ ପଠାଇଲା ପରେ କିିଛି ଆମକୁ ଫୁଲ ଦେଇପାରିବେ ଓ ହଉ ହଉ ଯାହା ମୁଁ ଲିଷ୍ଟ୍ ଦେଉଛି ଲେଖନ୍ତୁ ହଁ ମୁଁ ଲିଷ୍ଟ୍ ଦେବି ଲେଖନ୍ତୁ ଗୋଲାପ କେଜିଟେ ଆମର ଏଇ ଯେଉଁ ଗେଣ୍ଡୁ ଦୁଇଶହଟା ଚମ୍ପା ଶହେଟା ରଜନୀଗନ୍ଧା ଦୁଇଶହ ମାଳ ସୂର୍ଯ୍ୟମୁଖୀ ଦଶଟା ମଲ୍ଲି ହାପ୍ କେ ଜି ଲେଖିଲେ ହଉ ତା'ହେଲେ ଲିଷ୍ଟ୍ରେ ମୋତେ ପଠାଇଦେବେ ତା'ହେଲେ ଭଲ ଫୁଲଟି ହଁ ଭଲ ଫୁଲ ପଠାଇବେ ଆମେ ଆଡ଼ଭାନ୍ସରେ ପଇସା ପଠାଇବୁ ଭଲ ଫୁଲ ଦେବେ ବାସି ଫୁଲ ଦେବେ ନାହିଁ ନଷ୍ଟ ହୋଇଥିବା ଫୁଲ ଦେବେ ନାହିଁ ହଁ ଚତୁର୍ଥୀ କାମରେ ଲାଗିବ ଭଲ ଫୁଲ ଦେବେ ହଁ ନହେଲେ ଗ୍ରାହକ ଖରାପ ଭାବିବେ ଭଲ ଫୁଲ ଦେଖିକି ଦେବେ

ହଁ ହଁ ହଁ ଭଲ ବେଶୀ ବେଶୀ ଟିକେ ବାସ୍ନା ଫୁଲ ଦେବେ ହଁ ହଁ ହଁ ଭଲ ଫୁଲ ଦେଖିବେ ବାସି ଫୁଲ ଦେବେନି ପଚା ନଥିବ ଭଲ ଫୁଲ ଦେଖିକି ଦେବେ ହଁ ହଉ ହଁ ହଁ ମୁଁ ପଇସା ଆଡ଼ଭାନ୍ସରେ ପଠାଇ ଦେବି ହଁ ହଁ ଆମେ ପଇସା ଆଡ଼ଭାନ୍ସରେ ପଠାଇଦବୁ ଠିକ୍ ଟାଇମ୍ରେ ଆମେ ଯାଇ ପହଞ୍ଚିବୁ ଆଉ କିନ୍ତୁ ଭଲ ଫୁଲ ରଖିଥିବେ ହଁ ଆଉ ଆମେ ଯାଇ ପହଞ୍ଚିବୁ ମୁଁ ଆଜି ପଠାଇ ଦେଉଛି ହଉ ହଉ